ହ୍ୟାଲୋ ହଁ ଅଞ୍ଜଳି କଣ କରୁଛୁ ନାଇଁ ମୁଁ କହୁଥିଲି ଯେ କି ତମ ଘର ପାଖରେ କିଛି ଅଟୋ ଅଛି କି ନାଇଁ ମାନେ ଆଜି ମୁଁ ଫୁଲବାଣୀ ଯାଇଥାନ୍ତି ନା ମୋର ବସ୍ ଟିକଟ ଅଛି ଗୋଟାଏ ପଚିଶ ରେ ତ ଟିକେ ଅଟୋ ଦରକାର ଥିଲା ଏଠି ଆମ ପାଖରେ କିଛି ଅଟୋ ନାହିଁ ନା ଅଛି ପାଖରେ ହଁ ଯଦି ତମ ପାଖରେ ଅଛି ଟିକେ କହିଦେବୁ କି ନହେଲେ ତାଙ୍କ ନମ୍ବର ରଖିଛୁ କି ନହେଲେ ଦ ତାଙ୍କ ନମ୍ବର ଟିକେ ମୋତେ ଦେଉନୁ ଯଦି ହଁ ନହେଲେ ତାଙ୍କୁ ଟିକେ କହିଦେ କି ନାଇଁ ତାଙ୍କେ ଆସିକି ଦୁତିପଡ଼ା ଭରଣ୍ଡିସାହିରେ ଆସିକି ମୋତେ ଟିକେ ଫୁଲବାଣୀରେ ଛାଡ଼ିଦେଇଥାନ୍ତେ ଗୋଟାଏ ପଚିଶରେ ଅଛି ତ ତାଙ୍କେ ସାଢେ ବାରଟାରେ ଆସିକି ଦୁତିପଦା ଭରଣ୍ଡିସାହିରେ ପହଞ୍ଚିଯିବେ କହିଲେ ଆମେ ଏଠୁ ପଳେଇବୁ ଫୁଲବାଣୀ ବସ୍ ଷ୍ଟାଣ୍ଡ ରେ ଗୋଟାଏ ପଚିଶରେ ପହଞ୍ଚିଯିବୁ ହଁ ତ ତାପରେ ମୁଁ ସେଇଠୁ ବସ୍ ରେ ବସିକି ଯିବି ଆହୁରି ହଉ ରଖୁଛି